ଗ୍ରୀଷ୍ମ ଋତୁରେ ଧାନ ଚାଷ କରିବା ଦ୍ୱାରା ବହୁତ କଷ୍ଟ କରିବାକୁ ପଡ଼େ ପାଣିର ଏଇଠି ବହୁତ ଅଭାବ ହୁଏ ଆମେମାନେ କ'ଣ କରୁ ବିଲରେ ଗୋଟେ କୁଅଁ କରିବାକୁ ପଡ଼େ କିମ୍ବା ବୋର କରିବାକୁ ପଡ଼େ ପାଣିର ବହୁତ ଅସୁବିଧା ଯୋଗୁଁ ଗ୍ରୀଷ୍ମ ଋତୁରେ ଧାନ ଚାଷ କରିବା ବହୁତ କଷ୍ଟକର ପଡ଼ିଯାଏ ସେଥିରୁ ସେଥିପାଇଁ ଆମେ କିଛି ବୋରିଂ ଦ୍ୱାରା ପାଣି ନେଇ ଆସୁ ବୋରିଂ ବନାଉ କିମ୍ବା କୂଅ କରୁ କିମ୍ବା କେନାଲରୁ ମୋଟର ସାହାଯ୍ୟରେ ପାଣି ନେଇ ଗ୍ରୀଷ୍ମଋତୁରେ ଆମେ ଧାନ ଚାଷ କରିବାକୁ ବହୁତ କଷ୍ଟ କରିବାକୁ ପଡ଼େ ତେଣୁ ଆମ୍ଭେ ଗ୍ରୀଷ୍ମ ଋତୁରେ ଧାନ ଚାଷ କରିବାରେ ଆମ ଦ୍ୱାରା ବହୁତ କଷ୍ଟ ହୁଏ ପାଣିର ବହୁତ ଚାହିଦା ଅଛି ପାଣି ଆମ ଟିକେ ବହୁତ ମିଳୁନି